ଆପଣ ଆପଣଙ୍କ ଚାରିପାଖରେ ଥିବା ପାଞ୍ଚ ଜଣଙ୍କ ନାମ କହିପାରିବେ କି ହଁ ମୁଁ ମୋ ପାଖରେ ଥିବା ମୋ ଚାରିପାଖରେ ଥିବା ପାଞ୍ଚ ଜଣଙ୍କ ନାମ କହିପାରିବି ପ୍ରଥମରେ ଗୀତା ଦ୍ଵିତୀୟରେ ମିତା ତୃତୀୟରେ ନିତା ଚତୁର୍ଥରେ ସୀତା ପଞ୍ଚମରେ ସରସ୍ଵତୀ